ମୁଁ ଦଶ ଦିନ ତଳେ ଗୋଟେ ଶାଢ଼ୀଟା ମଗେଇଥିଲି ଫ୍ଲିପିକାର୍ଟରୁ ହଁ ଭଲ ପଡ଼ିଥିଲା ଏଇ ଯେଉଁ ତା'ର କଲର ବି ଭଲ ଥିଲା ସୂତା ବି ଭଲ ଥିଲା ତା'ପରେ ଡିଜାଇନ ତା'ପରେ ଶାଇନିଙ୍ଗ୍ ବି ଭଲ ଥିଲା ପିନ୍ଧିକି ଯାଇଥିଲି ଗୋଟେ ଭୋଜିକୁ ଯାଇଥିଲି ସେ ଶାଶୁଘର ଭୋଜିକୁ ସେଇଠି ଭଲ ଲାଗିଲା କେତେଜଣ ପଚାରିଲେ କେଉଁଠୁ ଆଣିଛୁ କହିଲି ଫ୍ଲିପିକାର୍ଟରୁ ମଗାଇଥିଲି ତା'ପରେ ଏମିତି ପାର୍ଟିକୁ ବି ପିନ୍ଧିକି ଯାଇଥିଲି ଭଲ ଲାଗିଥିଲା ସମସ୍ତେ ପଚାରିଲେ ତା'ପରେ ଦୁଇ ତିନ ଥର ଧୋଇଲା ପରେ ବି କଲର ବି ଯାଉନି କପଡ଼ା ବି ଭଲ ଅଛି ତା'ପରେ ତା'ର ଡିଜାଇନ ବି ଭଲ ଲାଗୁଛି ଶାଢ଼ୀଟା ନା ତା'ପରେ ସାଙ୍ଗମାନେ ବି ପଚାରିଲେ କେଉଁଠୁ ଆଣିଛୁ ଖାଲି ଯାହାକୁ ଦେଖିବ ସେ ଶାଢ଼ୀ ବିଷୟରେ ପଚାରୁଥିଲେ ପିନ୍ଧିକି ଗଲାପରେ କହିଲେ କେଉଁଠୁ ଆଣିଛୁ ମୁଁ କହିଲି ଫ୍ଲିପ୍କାର୍ଟରୁ ସମସ୍ତେ କହୁଛନ୍ତି ଫ୍ଲିପ୍କାର୍ଟରେ ଏତେ ଭଲ ଆସୁଛି ମୁଁ କହିଲି ହଁ ବଢ଼ିଆ ଆସିଥଲା ଆହୁରି କହିଲେ ଲିଙ୍କଟା ଦେଉନୁ ଲିଙ୍କଟା ତା'ପରେ ମୁଁ କହିଲି ହେଉ ଠିକ ଅଛି ଲିଙ୍କଟା ପଠେଇ ଦେଉଛି ମୁଁ ଲିଙ୍କଟା ଦେଲାପରେ ବି ଦୁଇ ତିନି ଜଣ ମଗାଇଲେ ବଢ଼ିଆ ଲାଗିଲା ଶାଢ଼ୀଟା ମୋ'ର ଏମିତି ମୁଁ ଯେମିତି ମଗାଇଥିଲି ସେମାନେ ବି ମଗାଇଲେ ଭଲ ଲାଗୁଚି ଶାଢ଼ୀ ଏବେ କଲର ବି ଯିବାର ନାହିଁ କିଛି ନାହିଁ ଯେମିତି ନର୍ମାଲ ପିନ୍ଧିଲେ ବି ଭଲ ଲାଗୁଛି ଏମିତି ନାହିଁ ଏମିତି ଅଲଗା ଶାଢ଼ୀ ଭଳିଆ ଏମିତି ନେ ଚିଡ଼ଚିଡ଼ା ବି ଲାଗିବନାହିଁ ପୁରା ସ୍ମୁଥ୍ଲି ଥିଲା ହଁ ତା'ପରେ ଏବେ ଖରା ଦିନଟାରେ ବି ଶାଢ଼ୀ ପିନ୍ଧିକି ଏମିତି ରହି ହେଉନାହିଁ ହେଲେ ବି ସେ ଶାଢ଼ୀଟା ସ୍ମୁଥ ଥିଲା ଭଲ ଲାଗିଥିଲା ମୋ' ହଜବେଣ୍ଡ ବି କହିଲେ ଆହୁରି ଭଲ ଲାଗିଲା ମଗାଇକି ବି ଆହୁରି ନେକ୍ସଟ ବି ଭାବୁଛି ଆଉ ଦୁଇ ତିନିଟା ଶାଢ଼ୀ ସେଇଠୁ ମଗାଇବି କାହିଁକି ସେ ସେମ୍ ଡିଜାଇନ ସେମ୍ କଲର ଭଲ ଲାଗିଲା ମୋତେ ଆଉ ସେମାନେ ବି ମୁଁ କେବେ ଆଉ ଭାବୁଛି ମୋ' ହଜବେଣ୍ଡ ମୋ' ଶାଶୁମାଙ୍କ ପାଇଁ ବି ଏମିତି କିଛି ସେଇ ଫ୍ଲିପିକାର୍ଟରୁ ମଗାଇବି ଭଲ ଲାଗିଲା